ଆମ ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟ ଶିକ୍ଷା ସ୍ଥାନ ହେଉଛି ଯେମିତିକି ସରକାରୀ ବିଦ୍ୟାଳୟ ବେସରକାରୀ ବିଦ୍ୟାଳୟ କଲେଜ୍ ବା ମହାବିଦ୍ୟାଳୟ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱ ବିଦ୍ୟାଳୟ ସରକାରୀ ବିଶ୍ୱ ସରକାରୀ ବିଦ୍ୟାଳୟ ହେଉଛି ଯେମିତିକି ଆମର ଖୋର୍ ବରତଡ଼ା ବେଲପଡ଼ା ହାଇସ୍କୁଲ୍ ଆଉ ପଦନପୁର ହା ଉଚ୍ଚ ବିଦ୍ୟାଳୟ ଆଉ ପ୍ରାଣନାଥ ଉଚ୍ଚ ବିଦ୍ୟାଳୟ ଲବଣଗିରି ଉଚ୍ଚ ବିଦ୍ୟାଳୟ ଆଉ କନ୍ତିଆ ଉଚ୍ଚ ବିଦ୍ୟାଳୟ ଇତ୍ୟାଦି ବେସରକାରୀ ବିଦ୍ୟାଳୟ ହେଉଛି ମିଶନ୍ ସ୍କୁଲ୍ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବୀଣାପାଣି ଶିଶୁ ବିଦ୍ୟା ମନ୍ଦିର ଇନ୍ଦିରା ପବ୍ଲିକ୍ ସ୍କୁଲ୍ ଇତ୍ୟାଦି କଲେଜ୍ ବା ମହାବିଦ୍ୟାଳୟ ହେଉଛି ପ୍ରାଣନାଥ ମହାବିଦ୍ୟାଳୟ ଖୋର୍ଦ୍ଧା ମହିଳା ଜଟଣୀ ମହାବିଦ୍ୟାଳୟ ଅରୁଗୁଳ ମହାବିଦ୍ୟାଳୟ ଇତ୍ୟାଦି ବେସରକାରୀ ବେସରକାରୀ ମହାବିଦ୍ୟାଳୟ ହେଉଛି ସେଞ୍ଚୁରିଆନ୍ କଲେଜ୍ ଗିଫ୍ଟ୍ କଲେଜ୍ କିଟ୍ କଲେଜ୍ ଏବଂ ଆର୍ୟନ କଲେଜ୍ ଇତ୍ୟାଦି ବିଶ୍ୱ ବିଦ୍ୟାଳୟ ଗୁଡିକ ହେଉଛି ରମାଦେବୀ ବିଶ୍ୱ ବିଦ୍ୟାଳୟ ଉତ୍କଳ ବିଶ୍ୱ ବିଦ୍ୟାଳୟ ରହିଛି ଏବଂ ବିଭିନ୍ନ ଧନ୍ଦାମୂଳକ ତାଲିମ କେନ୍ଦ୍ରର ରହିଛି ଏବଂ ଭୁବନେଶ୍ୱରରେ ବିଭିନ୍ନ ମୁଖ୍ୟ ଚିକିତ୍ସାଳୟ ଗବେଷଣା କେନ୍ଦ୍ର ରହିଅଛି କୃଷି କୃଷିର ଗବେଷଣା ବି ରହିଅଛି ଯେମିତିକି ଓ ୟୁ ଏ ଟି ଏହିପରି ଶିକ୍ଷାନୁଷ୍ଠାନ ସୁଯୋଗ ସୁବିଧା ଗୁଡ଼ିକ ଆମ ଖୋର୍ଦ୍ଧା ଜିଲ୍ଲାରେ ରହିଅଛି